ଆମ କନ୍ଧମାଳ ଜିଲ୍ଲା ପାହାଡ଼ିଆ ଅଞ୍ଚଳ ଏହି ଅଞ୍ଚଳରେ ସବୁ ସ୍ଥାନକୁ ରାସ୍ତା ଗମନ ଗମାନ ଗମାନ ସୁବିଧା ବ୍ଲକ ହେଡ଼ କ୍ଵାଟରକୁ ରାସ୍ତା ଅଛି କିନ୍ତୁ ପ୍ରତି ପଞ୍ଚାୟତକୁ ଭଲ ରାସ୍ତା ନାହିଁ ଭଲ ବସ୍ ସୁବିଧା ନାହଁ ଲୋକମାନେ ପ୍ରାୟତଃ ଅଟୋ ଯିବା ଆସିବା କରୁଛନ୍ତି ସବୁ ଗ୍ରାମକୁ ଭଲ ରାସ୍ତା ନାହିଁ ବେଶି ଦୁର୍ଗମ ଅଞ୍ଚଳ ଅଛି ବହୁତ ଲୋକ ଅସୁବିଧା ଭୋଗ କରୁଛନ୍ତି ଲୋକମାନଙ୍କୁ ଟ୍ରେନ କନ୍ଧମାଳକୁ ଟ୍ରେନ ଆସି ନାହିଁ ଦେଖାଯାଉ କେବେ ଟ୍ରେନ ଆସିବ